ପାଞ୍ଚ ଜାନୁୟାରୀ ଦୁଇ ହଜାର ବାଇଶି ପନ୍ଦର ଫେବୃୟାରୀ ଦୁଇ ହଜାର ତେଇଶି କୋଡ଼ିଏ ଏପ୍ରିଲ ଦୁଇ ହଜାର ତେଇଶି ପଚିଶି ନଭେମ୍ବର ଦୁଇ ହଜାର ତେଇଶି ଅଠେଇଶ ମାର୍ଚ୍ଚ ଦୁଇ ହଜାର ବାଇଶି